ମୁଁ ଥରେ ଗୋଟିଏ ସ୍ଥାନକୁ ଯାଇଥିଲି ସେହି ଜାଗାରେ ଗୋଟିଏ କାର୍ଯ୍ୟ ହେଉଥିଲା ସେହି କାର୍ଯ୍ୟରେ କିଛି କିଛି ସାଙ୍ଗସାଥି ସେଇଠି ଗୋଟିଏ ଭଜନ ଗୀତ ଗାନ କରୁଥିଲେ ଯାହାକି ଏତେ ମଧୁରମୟ ଥିଲା ତାହା ମୁଁ ଦେଖି ବହୁତ ଖୁସି ହେଲି ଏବଂ ମୋତେ ଏମିତି ଲାଗିଲା କି ମୁଁ ବି ଗୀତ ଗାଇବି ମୁଁ ବି ମୁଁ ବି ସେମାନଙ୍କ ଭଳି ସୁନ୍ଦର ଗୀତ ଗାଇବି ସେମାନେ ଏତେ ସୁନ୍ଦର ଭାବରେ ଗୀତ ପରିବେଷଣ କରୁଥିଲେ ଯେ ସମସ୍ତେ ସେଇଠି କାବା ଆଶ୍ଚର୍ଯ୍ୟ ହୋଇ ରହିଯାଉଥିଲେ ଏବଂ ସେ ଗୀତ ଗୀତ ଏତେ ମଧୁର ଏବଂ ଶିକ୍ଷାଜନିତ ଥିଲା ସେହି ଯୋଗୁଁରୁ ମୁଁ ବି ନିଷ୍ପତ୍ତି ନେଲି ମୁଁ ବି ଗୀତ ଗାଇବା ପାଇଁ ଆକର୍ଷିତ ହେଲି ଏବଂ ଗୀତ ଗାଇବି ବୋଲି ବହୁତ ଭାବିଲି